ଭାରତରେ ଲୋକମାନେ ମୁଖ୍ୟତଃ ଧାର୍ମିକ ସ୍ଥଳକୁ ଯାଆନ୍ତି ସେସବୁ ହଉଚି ପୁରୀ ପୁରୀର ଜଗନ୍ନାଥ ମନ୍ଦିର ମାଁ ଘଟଗାଁ ଘଟଗାଁ ମାଁ ତାରିଣୀ ମନ୍ଦିର ଏମତି ବହୁତ ସାରା ମନ୍ଦିର ଅଛି ଏମତି ଆଉ ସେଥିରେ ଧାର୍ମିକ ସ୍ଥଳ ମଧ୍ୟରୁ ଅନୁସରଣୀତ ପରମ୍ପରା ଗୁଡ଼ିକ ହଉଛି ବାରମାସରେ ତ ତେର ପର୍ବ ଆମର ଓଡ଼ିଶାରେ ସେଥିମଧ୍ୟରେ ଆମେ ବହୁତ ରଥଯାତ୍ରା ଦୀପାବଳି ଆଉ ଏମତି ବହୁତସାରା ତେର ପର୍ବ ବହୁତସାରା ପାଳନ କରୁ ତ ସେଥିରେ ରଥଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀମନ୍ଦିରରୁ ମାଁ ମାଉସୀ ମାଁ ମନ୍ଦିରକୁ ରଥରେ ଟଣାଯାଇକି ଅଣାଯାଏ ସେଥିରେ ବହୁତ ସାରା ଲୋକ ବି ପୁରୀକୁ ଯାଆନ୍ତି ବହୁତ ବହୁତ ଭିଡ଼ ବି ହୁଏ ସେଇଠି ଆଉ ସେଇଠି ତାପରେ ଅନ୍ୟାନ୍ୟ ଜାଗାରେ ବି ମଧ୍ୟ ଯେଉଁଠାରେ ଜଗନ୍ନାଥ ମନ୍ଦିର ଥାଏ ସେଇଠୁ ବି ମଧ୍ୟ ରଥରେ ପ୍ରଭୁ ଜଗନ୍ନାଥ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ବିଜେ କରନ୍ତି ମାଁ ତାଙ୍କ ମାଉସୀ ମାଁ ଘରକୁ ତ ବହୁତ ଭଲରେ ବି ସମସ୍ତେ ରଥ ଟାଣନ୍ତି ବହୁତ ଭଲ ହୁଏ ତ ମାଁ ତାରିଣୀଙ୍କ ର ଘଟଗାଁରେ ମାଁ ତାରିଣୀ ମନ୍ଦିର ତ ସେଇଠି ତାଙ୍କର ପ୍ରସିଦ୍ଧ ହଉଛି ନବବର୍ଷ ଓଡ଼ିଆ ମାସର ନବବର୍ଷ ମାଁ ଚଇତି ମେଳା ତ ସେଇ ସେଇଠି ବି ବହୁତ ଭିଡ଼ ହୁଏ ବହୁତ ଭଲ ବି ପାଳନ କରାଯାଏ ବହୁତ ଭିଡ଼ ହୁଏ ସେଇଠି ଲୋକମାନେ ବି ସମସ୍ତେ ବହୁତ ଯାଆନ୍ତି ସେଠିକି